ସିନେମା ହଲ୍ ରେ ଟିକେଟ୍ ଗ୍ରାଣ୍ଡ୍ ରେ ବହୁତ କମ୍ ଆସେ ଶହେ ଅଶୀ ଦୁଇଶହ ଏନ୍ତି ଆସି ଯାଏଁ ଆଇନକ୍ସରେ ବି ଆସିଯାଏ ଟିକେଟ୍ ର ମୂଲ୍ୟ ଅଢ଼େଇଶହ ତିନିଶହ ମହାରାଜାରେ ବି ଅଢ଼େଇଶହ ତିନିଶହ ଆସିଯାଏ ସେଠାରେ ମହାରାଜାରେ ସିନେମା ଗ୍ରାଉଣ୍ଡ୍ ଟା ବହୁତ ବଡ଼ ଅଛି ପ୍ରିମିୟମ୍ ଟିକେଟ୍ ଅଛି ଏଇଠି ଦେଖିବା ପିକଚର୍ କ୍ଵାଲିଟି ବି ବହୁତ ଅଛି ଏରିଆ ବହୁତ ବଡ଼ ଆକାରରେ ପ୍ରାୟ ହଜାର ଭଳିଆ ଏକାଥରେ ଯାଇଁକି ବସିକି ଦେଖିପାରିବେ ସେଠାରେ ଫିଲ୍ମ ମଜା ବି ନେଇପାରିବେ ବହୁତ କ୍ୱାଲିଟି ପିକଚର୍ ଭଲ ଆସେ ସିଟ୍ ବି ବହୁତ ପସନ୍ଦ ଆସିଯାଏ ସେଇଠାରେ ବସିକି ପୂରା କମ୍ଫଟେବୁଲ୍ ଫିଲ୍ ହୁଏ ବସିଲେ ଫିଲ୍ମ ମୁଭିଟା ଦେଖିବାକୁ ବହୁତ ପସନ୍ଦ ଆସେ